ଆମର ପରିବାରରେ କୌଣସି ନିଷ୍ପତ୍ତି ଗ୍ରହଣ କରିବା ଆଗରୁ ଉଭୟ ସ୍ତ୍ରୀ ଓ ପୁରୁଷର ନିଷ୍ପତ୍ତି ଗ୍ରହଣ କରାଯାଏ କାରଣ ଆମ ପରିବାରରେ ସ୍ତ୍ରୀର ଭୂମିକା ଅପେକ୍ଷା ପୁରୁଷର ଭୂମିକା ଅଧିକ ଥାଏ ସେମାନେ ବାହାରକୁ ଯାଇ କାମ କରନ୍ତି ରୋଜଗାର କରି ଆସିଲେ ସମସ୍ତଙ୍କ କଥା ବୁଝନ୍ତି ସ୍ତ୍ରୀ ଲୋକ ସମସ୍ତଙ୍କୁ ସେବା କରନ୍ତି ଖାଇବାକୁ ପିଇବାକୁ ଦିଅନ୍ତି ଯେମିତିକି ଘରର ମାଆ ସେ ସମସ୍ତ କରନ୍ତି ଓ ପୁରୁଷ ବାହାରକୁ ଯାଇ ବିଦେଶକୁ ଯାଇ ସିଏ ସମସ୍ତଙ୍କ କଥା ବୁଝନ୍ତି ଆଉ ପଇସା ରୋଜଗାର ସମସ୍ତଙ୍କର ପରିବାରର ସୁବିଧା ଅସୁବିଧା ବୁଝନ୍ତି ସେ ସମସ୍ତ ବୁଝି ସାରିଲା ପରେ ସ୍ତ୍ରୀ ଲୋକ ବୁଝନ୍ତି ସମସ୍ତେ କେମିତି ଭାଗ ବଣ୍ଟା ହୋଇ ଖାଇବେ ପିଇବେ ଶୁଇବେ ରହିବେ ସବୁ ବୁଝନ୍ତି କାରଣ ସ୍ତ୍ରୀ ଲୋକ ସବୁବେଲେ ଘରରେ ଥାଆନ୍ତି ସେଥିପାଇଁ ସମସ୍ତଙ୍କ କଥା ସେ ବେଶି ବୁଝନ୍ତି ସେଥିପାଇଁ ତାଙ୍କୁ ଘରର ଗୃହିଣୀ କୁହାଯାଏ